ହ୍ୟାଲୋ ଗାୟତ୍ରୀ ମେଲାଠି ଅଛୁଁ କେଁ ଉଁ ସେ ହାଣ୍ଡି ପାତ୍ରମାନ ଖୋଜୁଛୁ ମିଲ୍ଲା କେ ଚିକେନ୍ଟା କର୍ବା ମୋତେ ନେଇ ମିଲ୍ବାର୍ କେନ କର୍ମୁଁ ଆଗ୍କେ ଦେଖି ଗଲେ ତ ନେଇ ମିଲ୍ବା ହଉ ଠିକ୍ ଅଛି ଏବେ ତ ଷ୍ଟିଲ୍ ଜିନିଷ ହେଇଗଲାନା ହାଣ୍ଡି ପାତ୍ର ୟୁଜ୍ ନେଇ ହବା ସେଥି ଲାଗି ତ ନେଇ ମିଲ୍ବା

ଉଁ ଚିକେନ୍ଟା କର୍ମା ଉଁ ଠିକ୍ ଅଛି ହେଲେ ହେଲେ ଆଉ ଆଉ କେବେ ନେଇ ମିଲ୍ଲେ ଘର୍ ପଳାମାନ ଆଗରୁ ପୁରାନା ସାମାନ୍ମାନ ତ ଏବେ ମେଲାମାନଙ୍କେ ଆଣ୍ବା ଦିନରୁ ହଏ କିଛି ଏନ୍ତି ସକଳ ଗାଡ଼ି ଦଉରାନା ହାଟ ବି ମିଲ୍ଲା ଯେ କେନ କର୍ମୁଁ କିଛି ନେଇ ମିଲ୍ବା କେନ କର୍ବାଁ ଘର୍କେ ଯିବାଁ ନ ନ ହେଲା ଆଉ କିଛି ବି ତ ନେଇ ନା ହେନ୍ତା ଯେ ଗୁଣି କରି ଘର୍ କେ କିଛି ନେଇ ନାହାନ୍ତୁ ଘର୍ ତୋ ଷ୍ଟିଲ୍ ସାମାନ୍ ନା ଆରୁ ହାଣ୍ଡିପାତ୍ର ନେଇ ମିଲୁଛେ ସରି ଯାଇଛେ କେନ କରିବାଁ ହଁ ହଁ ଇ ମେଲା ପାଖେ ଅଛ ନା ସାଙ୍ଗେ ଯିବା ନା କ'ଣ

ଠିକ୍ ଅଛେ ଯେଉଁ ଥାଏ ନ ହେଲେ ମୁଇଁ ରଖୁଛେଁ